ସାଧାରଣତଃ ବଗିଚାରେ ଆମେ ଯେଉଁ ସବୁ ପନିପରିବା ଚାଷ କରିଥାଉ ତାହା ପାଖାପାଖି ଲଗାଇଲେ ଆମକୁ ଜଳ ଯୋଗାଇବା ପାଇଁ ସୁବିଧା ହୋଇଥାଏ ଯଥା କୋବି ମୂଳା ବିଭିନ୍ନ ପ୍ରକାର ଆଳୁ ଚାଷ ହେଉ ଯାହା ବି ସବୁ ଲଗାଇଥାଉ ପାଣି ଯୋଗାଇବା ପାଇଁ ଆମକୁ ସୁବିଧା ହେବାପାଇଁ ଆମେ ସେହି ଗଛଗୁଡିକୁ ପାଖରେ ପାଖରେ ଲଗାଇଥାଉ ଯାହାକି ଆମେ ପାଣିଟି ଠିକ୍ ସମୟରେ ଏବଂ ଉପଯୁକ୍ତ ପରିମାଣରେ ପାଣି ଯୋଗେଇ ପାରିଥାଉ ଯାହାଫଳରେ ଫଳଟି ଉନ୍ନତ ମାନର ହୋଇପାରେ